ଥରେ ଆମ ଘରେ ଗୋଟେ ପୂଜା ହେବାର ଥିଲା ମାନେ ଦୋକାନ ଗଲି ଶାଢ଼ୀ ତ ଦୁଇଟା ୟାକ ଶାଢ଼ୀ ଆଣିବାର ଥିଲା ମୋ ଶାଶୁ ର ଗୋଟେ ମୋର ଗୋଟେ ସେ ଶାଢ଼ୀ ପିନ୍ଧିକିନି ପୂଜା ରେ ବସିବୁ ମୁଁ ଶାଢ଼ୀ ଦୋକାନ କୁ ଗଲି ବଢ଼ିଆ ବଢ଼ିଆ ଶାଢ଼ୀ ଦେଖେଇଲେ ଦୋକାନୀ ସେ ଦୋକାନୀ ଶାଢ଼ୀ କୁ କହିବୁ ସବୁ ନେଇ ଆସିମି କି ହେନେ ସବୁ ଶାଢ଼ୀ ଗୁଡ଼ା ପସନ୍ଦ ଯୋଗ୍ୟ ହଉଥିଲା ମୁଁ ତ ନୂଆ ଶାଢ଼ୀ ଯେତିକି ଆଗେ ଆଗେ ସବୁ ବ୍ୟବହାର କରେ ଫାଷ୍ଟେ ଯେ କୌଣସି ଶାଢ଼ୀ ବାହାରେ ମୁଁ ଆଗେ ବ୍ୟବହାର କରେ ମୋର ନୂଆ ଶାଢ଼ୀ କି ବହୁତ ପସନ୍ଦ ସବୁବେଳେ ଶାଢ଼ୀ ପିନ୍ଧେ ଆଉ ସେ ଶାଢ଼ୀ ଦୁଇ ଖଣ୍ଡ ଦୋକାନୀ ଦେଖେଇଲେ ବହତୁ ପସନ୍ଦ ଆଇଲା ବହୁତ ଶାଢ଼ୀ ଶାଢ଼ୀ ନୂଆ ଶାଢ଼ୀ ଦେଖିଲେ ମୁଁ ଆଉ ଲୋଭ ନାଗେ ମତେ ଆଉ ରହିପାରେନି ମୁଁ ଯାଇ ସେଇ ଖଣ୍ଡ ଶାଢ଼ୀ ବାଛିଲି ବହୁତ ଡିଜାଇନ ଭଲ ଶାଢ଼ୀ ଦେଖେଇଲେ ସେ ଦି ଦୁଇଟି ଖଣ୍ଡ ଶାଢ଼ୀ ଧରିକି ଆସିଲି ମୋ ଶାଶୁ ଯାଇଛନ୍ତି ଯେହେତୁ ଶାଶୁ ର ଖଣ୍ଡଟେ ମୋର ଖଣ୍ଡେ ଆଣିନୁ ପୂଜା ରେ ବସିନୁ ପିନ୍ଧିନୁ ପିନ୍ଧିକି ସେ ପୂଜାରେ ବସିନୁ ଯେଉଁ ଆମ ଘରକୁ ସବୁ ଆସିଥିଲେ ବନ୍ଧୁ ବାନ୍ଧବ ଦେଖିଲେ ଏ ନୂଆ ବହୁ ତମେ ସମସ୍ତେ ତ ସବୁବେଳେ ନୂଆ ଶାଢ଼ୀ ପିନ୍ଧୁଛ ଏ ଭଲ ଶାଢ଼ୀ କେଉଁଠୁ ଆଣିଲା ଆମକୁ ଖଣ୍ଡେ ଖଣ୍ଡେ ଦିଅ ସେ ଆମେ ବି ଡ୍ରେସ ପିନ୍ଧି ବୁନୁ ଶାଢ଼ୀ ପିନ୍ଧିବୁ ଆରୁ ସେଇ ମୁଁ ଦୋକାନରୁ ଯାଇକି ଆଣିଥିନୁ ସେ ସବୁ ସବୁ ଫଟୋ ଉଠେଇକି ସେ ଦୋକାନ ବହୁତ ଭ ଭଲ ଥିଲେ ବହୁତ ବୁଝେଇଲେ ଆଉ ସେ ମୋରି ଶାଢ଼ୀ ପିନ୍ଧା ଦେଖିକି ସବୁ ଫଟୋ ଉଠେଇକି ଫେସବୁକରେ ଛାଡ଼ିଲେ ବହୁତ ଭଲ ଭଲ କହିଲେ ସେ ଶାଢ଼ୀ ଭଲ ଶାଢ଼ୀ ଭଲ ଶାଢ଼ୀ ବୋଲି କହିଲେ ଆଉ ମୁଁ ବି ଫଟୋକୁ ଉଠେଇକିନି ସବୁ ଆଡ଼େ ଛାଡ଼ିନି ପୂଜା ରେ ବି ବସିନୁ ଧଡ଼ି ତା ପଣତ ସବୁ ଭଲ ଥିଲା ଶାଢ଼ୀ ଶାଢ଼ୀ କି ଦେଖିନେ ଯିଏ ବି ଭାରୀ ଲୋଭ କରିବ ଏମିତିଆ ଚିତ୍ର ହେଇଥିଲା ଯେ ଆଉ ଦେଖିନେ କହିବୁ ତୋଳି ଆଣିଲା ଭଳିଆ ସେ ଚିତ୍ର ହେଇଥିଲା ଆଉ ଶାଢ଼ୀ ବହୁତ ଭଲ ଲାଗୁଥିଲା ଶାଢ଼ୀ ସାଙ୍ଗ କୁ ରେଟ ବି ଭଲ ଥିଲା ଆଉ ସେ ଶାଢ଼ୀ କି ଦେଖିନେ ଯିଏ ବି ପାରି ସିଏ ଲୋଭ କରିଥିବେ ଶାଢ଼ୀ ଯେଉଁ ପଣତ ମତେ ବି ପ ଶାଢ଼ୀ ସ ମତେ ଯେତିକି ପସନ୍ଦ ମୋ ଶାଢ଼ୀ କୁ ବି ବହୁତ ପସନ୍ଦ କରିଥିଲେ ସେ ଶାଢ଼ୀ ଟି ଭାରି ଭଲ ଦେଖା ପଡ଼ୁଥିଲା ଦୂର କୁ ଯେତିକି ଭଲ ଦେଖା ପଡ଼ୁଥିଲା ପାଖକୁ ବି ସେତିକି ଦେଖା ପଡ଼ୁଥିଲା ସ୍ୱାମୀ କହିଲେ ଆଉ ଦୁଇ ଖଣ୍ଡ ଧରିକି ଆସିଲନି ତମକୁ ଯଦି ଏ ଶାଢ଼ୀ ଭଲ ଲାଗୁଛି ମୁଁ କହିଲି ଏକ ପ୍ରକାର ଶାଢ଼ୀ କ'ଣ ପିନ୍ଧିବି ବହୁତ ବହୁତ ପ୍ରକାର ତ ଶାଢ଼ୀ ଦୋକାନୀ ଦେଖାଇଲେ ସବୁ ଶାଢ଼ୀ କ'ଣ ଆଣି ଆସିବି ଆଉ ଦୁଇ ଖଣ୍ଡ ଆଣିଲି ମୋ ଶାଶୁ ଖଣ୍ଡେ ପିନ୍ଧିଲେ ଶାଶୁ ଶାଢ଼ୀ କି ବି ପସନ୍ଦ କଲେ ମୋ ପ ଶାଢ଼ୀ କି ବି ପସନ୍ଦ କଲେ ସବୁ କହିଲେ ତମେ ଯେଉଁଠୁ ଆଣିଛ ଚାଲ ସେଇଠିକି ଆମ ପାଇଁ ସେଇ ଶାଢ଼ୀ ଆଣିବ କାରଣ ସେ ବନ୍ଧୁ ବାନ୍ଧବ ଆସିଥିଲେ ଆମ ଘଟିକି ପୂଜା ନାଗି ଆଉ ମୋ ଦେଖା ଦୁଖି ସେମାନେ ବି ସେଇ ଶାଢ଼ୀ ପିନ୍ଧିବାକୁ ଆରମ୍ଭ କଲେ ମୁଁ ମୋର ଯେତିକି ଶାଢ଼ୀ ଥିଲା ତାଙ୍କୁ ଦେଇଦେଲି ସେମାନେ ପିନ୍ଧିଲେ କହିଲେ ତମେ ଯେଉଁ ଦିନ ପୁଣି ଶାଢ଼ୀ ଆଣିବ ତମେ ସେଇ ଶାଢ଼ୀ ପୁଣି ତମକୁ ଦେମି ଆଉ ଭାରତୀୟ ନାରୀ ଶାଢ଼ୀ ପିନ୍ଧିଲେ ତ ବହୁତ ସୁନ୍ଦର ଦୁଶନ୍ତି ଆଉ ଲକ୍ଷ୍ମୀ ଭଳି ଦେଖା ପଡ଼ନ୍ତି ଆଉ ଶାଢ଼ୀ ର ଦେଖିବାକୁ ବହୁତ ସୁନ୍ଦର ନାଗୁଥିଲା ଶାଢ଼ୀ ଗୁରାକ ସେମିତି ହେଇଥିଲା ପିନ୍ଧିବାକୁ ଯେମିତି ଲାଗୁଥିଲା ସ୍ମୁଥ ଆଉ ସେମିତି ଭଲ ଲ ଭଲ ବି ଦିଶୁଥିଲା ସବୁ ମୋ ଶାଢ଼ୀ ପିନ୍ଧା କୁ ଦେଖି ଶାଢ଼ୀ କି ଦେଖି ଲୋଭ କରି ସବୁ ଫଟୋ ଉଠାଇଲେ ମୁଁ ବି ସୁଦ୍ଧା ତାଙ୍କ ସାଙ୍ଗରେ ଉଠାଇଲି